ମୁଁ କିଣିଥିବା ଶାଢ଼ୀ ଟିର ଖରାପ ଗୁଣ ଗୁଡ଼ିକ ହେଉଛି ଏ ପି ଶାଢ଼ୀରେ ଲାଗିଥିବା ଚୁମୁକି ଗୁଡ଼ିକ ଛାଡ଼ିଗଲା ଏବଂ ତାର ଖରାରେ ସୁଖେଇବା ଦ୍ୱାରା ସେ କେମିତି ଜାକି ଜାକି ହୋଇକି ଚିରି ଚିରି ଫାଟି ଫାଟି ଯାଉଛି ଓ ଶାଢ଼ୀ ଟିର ଦେଖିବାକୁ ଯେତେ ଭଲ ଥିଲା କିନ୍ତୁ ତାର ରଙ୍ଗ ଟା ଏତେ ରହିଲା ନାହିଁ ଯେତିକି ଥିଲା ଉଠିଗଲା